ନିଶ୍ଚିତ ଭାବରେ ଗ୍ରାମାଞ୍ଚଳରେ ସରକାରୀ ଶାସନର କିଛି ବି ଅଭାବ ବି ରହୁଛି ସେଥିରେ ଲୋକମାନଙ୍କର ସହିତ ପରିବେଶର ଅବକ୍ଷୟ ଘଟୁଛି ବୃକ୍ଷ ଆଜି ଅବକ୍ଷୟ ହୋଇଯାଇଛି ସବୁଠି ବର୍ତ୍ତମାନ କେବଳ ବସତି ହିଁ ବଢ଼ି ବଢ଼ି ଚାଲିଛି ସ୍ଵାସ୍ଥ୍ୟ ଓ ସଚେତନତା କମ୍ ରହିଛି ଏବଂ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ଅଧିକ ବଢ଼ାଇବାପାଇଁ ସମସ୍ତେ ଗୋଟିଏ ନିଷ୍ପତ୍ତି ମିଳିତ ନିଷ୍ପତ୍ତି ସମସ୍ତଙ୍କର ରହିବା ଦରକାର ଅପରାଧ ଏବଂ ସାମାଜିକ ଅଶାନ୍ତି ଏଗୁଡ଼ିକ ତ ସ୍ଵାଭାବିକ କିଛି ମାତ୍ରାରେ ବଢ଼ୁଛି ଏବଂ କିଛି ମଧ୍ୟ ଗଠନମୂଳକ ଚିନ୍ତାଧାରାର ବ୍ୟକ୍ତି ରହିଛନ୍ତି ଯିଏକି ଏହାକୁ ମଧ୍ୟ ପ୍ରତିରୋଧ କରି ଏବଂ ଏହାକୁ କେମିତି ନିରାକରଣ ଏହାର କରାଯାଇପାରିବ ସେଥିପାଇଁ ମଧ୍ୟ ଚିନ୍ତା ବି କରୁଛନ୍ତି ତେଣୁ ଏହାର ଗୋଟିଏ ନିୟମିତ କାର୍ଯ୍ୟକ୍ରମ ଏବଂ ସବୁବେଳେ ଯେଉଁ ଏହାର ସଚେତନତାକୁ ବଢ଼ାଇବା ପାଇଁ ଗୋଟିଏ ବୈଠକ ନିହାତି ଗ୍ରାମାଞ୍ଚଳରେ ହେବା ନିହାତି ଦରକାର